ମୁଁ ଗଛ କେମିତି ଭଲ ଭାବରେ ବଢ଼ିବ ଇଏ ଗଛରେ କେମିତି ସବୁ ଭଲ ଇଏ ହେବ ମୁଁ ମୋ ବୋଉ କତୁରୁ ସବୁ ଶିଖିଛି ମୋ ବୋଉ ସବୁବେଳେ ତାର ଗଛ ସବୁ ଗଛ ଲଗାଏ ତାକୁ ଗଛ ମୋତେ ବହୁତ ଭଲ ଲାଗେ ଗଛ ମୋ ବୋଉ ବି ମୋ ସାଙ୍ଗରେ ବି ସାହାଯ୍ୟ କରେ ଆଉ ଗଛ ଆମେ ସବୁବେଳେ ମାଟି ତଳେ ଖୁସାଉ ଖୁସେଇ ଦେଇକି ତାକୁ ପାଣି ଦେଉ ଖରାଦିନ ଆମେ ପାଣି ଦେଉ ଶୀତଦିନ ଦେଉ ବର୍ଷାଦିନ କିଛି ପାଣି ଦେବା ଦରକାର ନାହିଁ କାରଣ ବର୍ଷା ପାଣିରେ ବି ଗଛ ଓଦା ରହିବ ଖାଲି ଶୀତଦିନ ଖରାଦିନ ଆମେ ଗଛରେ ପାଣି ଦେଉ ସାର ଦେଉ ଖତଫତ ଦେଉ ଦେଇକି ତାକୁ ସବୁ ତଳୁ ମାଟି ତଳୁକୁ ଖୁସାଇ ଖୁସାଇ ଦଉ ଖୁସାଇ ଦେଲେ ସେ ଭଲ ଭାବରେ ବଢ଼ିବ ଗଛ ଗଛ ଭଲ ବଢ଼ିବା ପାଇଁ ଆମେ ସବୁବେଳେ ଗଛରେ ପାଣି ଦେବା ଯତ୍ନ ଗଛର ନେବା ଯତ୍ନ ନେଲେ ହିଁ ଗଛ ଭଲ ଭାବରେ ବଢ଼ି ପାରିବ ଗଛ ମୁଁ ବୋଉ କତୁରୁ ସବୁ ଶିଖିଥିଲି ମୋ ବୋଉ ସବୁବେଳେ କରେ ମୁଁ ସେଇଠୁ ଦେଖିଛି ମୁଁ ସେଥିପାଇଁ ଗଛରେ ସବୁବେଳେ ପାଣି ଦିଏ ଗଛର ଯତ୍ନ ଭଲ ଭାବରେ ନିଏ ଗଛ ବଢ଼ିବାରେ ଭଲ ଗଛ ଲଗାଇଲେ ଭଲ ଗଛ ଗଛ ଆମକୁ ଛାଇ ଦିଏ ସବୁ ଭଲ ଗଛ ପାଇଁ ଯାହା କରିପାରିବୁ ଗଛ ସବୁବେଳେ ଲଗାଇବା ଦରକାର ଗଛ ଲଗାଇଲେ ଭଲ ଆଉ ଗଛରେ କିନ୍ତୁ ସବୁବେଳେ ପାଣି ଦେଉଥିବ ଖରାଦିନ ବେଶୀ ପାଣି ଦରକାର ଗଛରେ ପାଣି ସବୁଦିନ ଖରାଦିନ ଦେବା ଦରକାରେ ଗଛରେ ପାଣି ଦେଲେ ଭଲ ଗଛ